ହୁଁ ରାହୁଲର ମାମା କହୁଛନ୍ତି କି ଆମ ସ୍କୁଲର ତାର ଦିଦି କହୁଥିଲି ରାହୁଲ କାହିଁ ଏତେ ଡେରିକରି ସ୍କୁଲ ଆସୁଛି ସବୁ ଆଜ୍ଞା ଶୁଣନ୍ତୁ ଆମର ସ୍କୁଲ ଆରମ୍ଭ ହେଉ ହେଉ କି ଦଶଟା ବେଳେ ସେ ଠିକ୍ ଆସୁଛି ଦଶଟା ପଇଁଚାଳିଶ ବେଳେ ଆସୁଛି ପୁରା ପ୍ରାର୍ଥନା ସରିଲେ ଆସି ପହଞ୍ଚୁଛି ସ୍କୁଲକୁ ହେଲା ଆଉ ବହୁତ୍ ସ୍କୁଲରେ ଦୁଷ୍ଟ ବି ହେଉଛି ଏତେ କ'ଣ ଅସୁବିଧା କ'ଣ ହେଉଛି ତାର ସବୁ ଦିନ ଘରେ ଖେଳିକି ଯାଉଛି ଆଉ ଏତେ ସବୁ ଦିନ କ'ଣ ଟ୍ୟୁସନ ତାର ସିଏ ପାଠରେ ବହୁତ୍ ବହୁତ୍ ତାର କମ୍ଜୋର ଅଛି ପାଠ ତାର ଜମା ଭଲ ହେଉନି ମୁଁ ତ ତାର ହେଉଛି ଗଣିତ ଶିକ୍ଷକ ତାର ପାଠଟା ଜମା ହେଉନି ତାକୁ ଯେଉଁଠି ପଚାରିଲେ ଠିକ୍ ସେ କହି ପାରୁନି ଅନ୍ୟ ସବୁ କେମିତି କ'ଣ ପଢ଼ୁଥିବ ମୋତେ କାଇଁ ଲାଗୁନି ସେ ଭଲ ପଢ଼ୁଛି ବୋଲି ବହୁତ୍ ସ୍କୁଲରେ ଚଗଲା ସିଏ ଆଉ ମନ ଦେଇ ପଢ଼ିଲେ ସିନା ତାର ହୁଅନ୍ତା ସବୁ ଦିନ ସେ ଡେରିରେ ଆସୁଛି ଆପଣ ଟିକେ ତାକୁ ଜଗନ୍ତୁ ଆପଣ ତାର ମାଁ ହେଇକରି ନଜଗିବେ ପିଲାକୁ ଟିକେ ଜଗନ୍ତୁ କ'ଣ ପାଇଁ ଡେରିରେ ଆସୁଛି କ'ଣ ପାଇଁ ତାକୁ ଟିକେ ପଚାରନ୍ତୁ ଘରେ ଏତେ ଡେରି କ'ଣ କରିବେ ଜଗିବେନା ଆଉ ଟାଇମ୍ରେ ସ୍କୁଲ ଆସିବ ମୁଁ ତାର ଗଣିତ ଶିକ୍ଷକ ଯାହାହେଲେ ଦେଖିବି ଆପଣ ଟିକେ ଜଗିବେ ତାକୁ ଘରେ ଆପଣ ନିଜେ ଟିକେ ଟିକେ ଧରାନ୍ତୁ ଖାଲି ଟ୍ୟୁସନ ଦେଲେ କ'ଣ ହେବ ଘରେ ପିଲା କେମିତି ପାଠ ପଢ଼ିବ ଟିକେ ଦେଖିବେ ଘରେ ନପଢ଼ିଲେ କେମିତି ହେବ ପିଲା ଏତେ ଦୁଷ୍ଟ ପିଲା ସେ ଘରେ କାହାକୁ ତାଙ୍କ ବାବାଙ୍କୁ କୁହନ୍ତୁ ନ ହେଲେ ଘରେ ସନ୍ଧ୍ୟା ବେଳେ ଟିକେ ସମୟ ପାଠ ପଢ଼ାଇବେ ଆଉ ଟିକେ ଆପଣ ଆପଣ ଟିକେ ଦେଖିବେ କିନ୍ତୁ ସମୟ ଅନୁସାରେ ସ୍କୁଲକୁ ଆସିବ ଆମ ନିୟମ ତ ଦଶଟାରେ ଆସିବେ ସବୁ ପିଲା ସିଏ ଏତେ ଲେଟ୍ରେ ଆସୁଛି ସନ୍ଦେହ ନା ଛୁଆ ରାସ୍ତାରେ କେଉଁଠି ଅସୁବିଧା ହେଉଥିବ କ'ଣ ହେଉଥିବ ପୁରା ଚାଳିଶ ମିନିଟ୍ ସେ ଡେରିରେ ଆସିଲାଣି ବାହାରେ କେଉଁଠି ଅସୁବିଧା ହେଉଥିବ କ'ଣ ହେଉଥିବ ଟିକେ ଦେଖିକି କହିବେ